ବାତିଲ ହୋଇଥିବା ଅର୍ଡ଼ର୍ ପାଇଁ ଟଙ୍କା ଫେରସ୍ତ ନ ମିଳିବାର କାରଣ ବିଷୟରେ ମୁଁ ସେହି ହୋଟେଲ୍ର ମ୍ୟାନେଜର୍କୁ ପଇସା କେମିତି ଫେରସ୍ତ ହେଇନି ସେହି ବିଷୟରେ ପଚାରୁ ଥିଲି କିନ୍ତୁ ତାଙ୍କେ ମନା କରୁଥିଲେ କିନ୍ତୁ ସେହି ହୋଟେଲ୍ର ମ୍ୟାନେଜର୍କୁ ମୁଁ କଲ୍ ମଧ୍ୟରେ ତାଙ୍କୁ କଥାହେଇକି ଅନୁ ଅନୁରୋଧ କଲେ କିନ୍ତୁ ଏବେବି ସେହି ପଇସା ମୁଁ ପାଇନଥିଲି କିନ୍ତୁ କେତେ ମିନିଟ୍ ଗଲା ପରେ ସେହି ମ୍ୟାନେଜର୍ ହିଁ ମୋତେ ପୁନର୍ବାର କଲ୍ କରିକି ତାଙ୍କେ କହିଲେ ସେହି ପ୍ଲାଟଫର୍ମ ତ ଯୋଗା ଯୋଗ କର ମିଳି ଯିବ ତା ପରେ ମୁଁ ସେହି ପ୍ଲାଟଫର୍ମର ନମ୍ବର୍ ଆଉ ସେହି ବିକ୍ରେତା ଆଇ ମିନ୍ ଯେ ପାର୍ଶଲ୍ ଦିଅନ୍ତି ତାଙ୍କୁ ମୁଁ ପଚାରିବାରୁ ତାଙ୍କେ କହିଲେ ତା'ପରେ ମ୍ୟାନେଜର୍ ମୋତେ ଟଙ୍କା ଫେରସ୍ତ କଲେ